ହଁ ଆମ ଅଞ୍ଚଳରେ ଥିବା ଡାକ୍ତରଖାନାରେ ଅଧିକ ଭିଡ଼ ଏବଂ ଲମ୍ବା ଧାଡ଼ି ମଧ୍ୟ ହୁଏ ତା'କୁ ଅପେକ୍ଷା କରିବାକୁ ପଡ଼େ କାରଣ ଗୋଟିଏ ସରକାରୀ ଡାକ୍ତରଖାନାକୁ ବହୁତ ଲୋକ ସେ'ଠିକି ଯାଆନ୍ତି କାରଣ ସେ'ଠି ସବୁ ପ୍ରକାର ସୁବିଧା ରହିଛି ଡାକ୍ତରଖାନାରେ ଯେହେତୁ ଆଉ ତା' ପାଇଁ ଆମର ସେ'ଠି ମାଗଣାରେ ଓଷଧ ହେଉ କିମ୍ବା ଆମର ଭଲ ଡାକ୍ତର ମଧ୍ୟ ଅଛନ୍ତି ତେଣୁ ସେ'ଠି ଆମକୁ ଲମ୍ବା ଧାଡ଼ିର ଯାଇ ଠିଆ ହୋଇକି ଆମେ ସେ'ଠି ମାନେ ଆଣିବାକୁ ପଡ଼ୁଛି ଔଷଧ ଆଉ ଏଭଳି ଚ୍ୟାଲେଞ୍ଜ ପରିମାଣ କମାଇବାକୁ ହେଲେ ଟିକିଏ ଡାକ୍ତରଙ୍କ ବେଶୀ ନିୟୋଜିତ କରିବାକୁ ପଡ଼ିବ ଯାହାଫଳରେ ଲୋକ ସବୁ ବାଣ୍ଟି ହୋଇକି ଗଲେ ବେଶୀ ଲାଇନ ଦେବାକୁ ପଡ଼ିବ ନାହିଁ ଆଉ ଔଷଧ ବିତରଣ କେନ୍ଦ୍ରରେ ଯେମିତି ଆମର ଏ'ଠି ଜଣିଏ ଲୋକ ଅଛନ୍ତି ସେମିତି ତିନି ଚାରି ଜଣ ଲୋକ ରହିଲେ ଟିକିଏ ସୁବିଧା ହେବ